ମୁଁ କ୍ୟାମେରା ବ୍ୟବହାର କରି ରିଲ୍ କିମ୍ବା ସର୍ଟ୍ସ ମଧ୍ୟ ସୁଟ୍ କରେ ନାହିଁ କାରଣ ମୋତେ ସେଇଗୁଡ଼ାକ କରିବା ପାଇଁ ଭଲ ଲାଗି ନଥାଏ ମୁଁ କେବେଳ ମୋ କ୍ୟାମେରା ସାହାଯ୍ୟରେ ଫଟୋ ଉଠାଇଥାଏ ତେଣୁ ଫଟୋ ଆଉ ରିଲସ୍ ବିଷୟରେ ମୁଁ କିଛି ବି ପାର୍ଥକ୍ୟ କହିପାରିବି ନାହିଁ